ଜୀବ ଜନ୍ତୁମାନଙ୍କ ଯତ୍ନ ନେବା ପାଇଁ ଆମେ ପ୍ରାକୃତିକ ଓ ଜୈବିକ ପଦ୍ଧତି ବ୍ୟବହାର କରିବା ଉଚିତ କାହିଁକିନା ଏଥିରେ ସେମାନଙ୍କ ଶରୀରରେ କୌଣସି ପ୍ରକାରର ଖରାପ ପ୍ରଭାବ ପଡ଼ି ନଥାଏ ଏବଂ ତାଙ୍କର ରୋଗଟି ଜଲ୍ଦି ଭଲ ମଧ୍ୟ ହୋଇଯାଇଥାଏ କାହିଁକିନା ଆମେ ଯଦି ରାସାୟନିକ ପଦ୍ଧତିରେ ତାଙ୍କର ଚିକିତ୍ସା କରିବା ତାଙ୍କ ଉପରେ ଏଇ ରାସାୟନିକ ଜିନିଷର କେବେ କେବେ ଖରାପ ପ୍ରଭାବ ବି ପଡ଼ିଯାଇଥାଏ ଯାହା ଦ୍ଵାରାକି ଗାଈ ଜୀବ ଜନ୍ତୁ ଗୁଡ଼ିକ ଅସୁସ୍ଥ ହୁଅନ୍ତି ଏବଂ ମୃତ୍ୟୁ ମୁଖରେ ବି ପଡ଼ନ୍ତି ତ ଆମେ ଜୈବିକ ପ୍ରାକୃତିକ ଉପାୟରେ ଯେତେ ତାଙ୍କର ଚିକିତ୍ସା କରିବା ତ ସେଇଟା ହିଁ ଭଲ ଯେମିତିକି ତାଙ୍କୁ ଦେହରୁ ଟିଙ୍କ ହେରିକାକୁ ଟିକେ ବାଛି ଦେବା ଟାଇମରେ ଟାଇମରେ ଗାଧୋଇଦେବା ପ୍ରତିଷେଧକ ଟୀକା ଗୁଡ଼ିକ ଦେବା ଏବଂ ଆମ ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କ ଠାରୁ ଆମେ ବିଭିନ୍ନ ପ୍ରକାର ପାରମ୍ପାରିକ ପରାମର୍ଶ ଗୁଡ଼ିକ ପାଇଛୁ ଯେମିତିକି ଯେତେବେଳେ ବି ଗାଈ ଏଇ ଯେ କୌଣସି ଜୀବଜନ୍ତୁଙ୍କର କିଛି ବି ଖଣ୍ଡିଆ ଖାବରା ହୋଇଯାଏ କି କିଛି ଆହତ ହୋଇଥାନ୍ତି ତ ସେଇ ସ୍ଥାନରେ ଆମେ ହଳଦୀ ହଳଦୀ ଘରେ ଥିବା ହଲଦୀର ଲେପ ଗୁଡ଼ିକ ଲଗାଇଦେବା ଏବଂ ଯଦି ବି କୌଣସି ଜୀବ ଜନ୍ତୁଙ୍କର ଝାଡ଼ା ହେଉଛି ସେ ତ ସେମାନଙ୍କୁ ବାଉଁଶ ପତ୍ର ଓ ବିଭନ୍ନ ପ୍ରକାର ଘାସ ଗୁଡ଼ିକ ଖାଇବାକୁ ଦ୍ଵାରା ଦେବା ଦ୍ଵାରା ତାଙ୍କର ଝାଡ଼ାଟା ଠିକ ହୋଇଯାଇଥାଏ ଏହା ପରେ ଆସିଲା ଗାଈଟି ଯେତେବେଳେ ପ୍ରସବ କରିଥାଏ ତ ସେ ସମୟରେ ଆମେ ତାଙ୍କୁ ବିରି କୋଳଥ ପାଣି ଓ ଉଷୁମ ଉଷୁମ ପେଜ ଗୁଡ଼ିକ ଖାଇବାକୁ ଦେବା ତ ଏହିପରି ସବୁ ପାରମ୍ପାରିକ ପରାମର୍ଶ ଗୁଡ଼ିକ ଜୀବ ଜନ୍ତୁଙ୍କ ଯତ୍ନ ନବା ପାଇଁ ମୁଁ ବୟସ୍କ ବ୍ୟକ୍ତିଙ୍କ ଠାରୁ ପାଇଛି